ଭାରତର ରାଜନୈତିକ ଏବଂ ରାଜନୈତିକ ଦଳଗୁଡ଼ିକ ରୁ ଗୁଡ଼ିକ ହଉଚି ଯେ ସେ ଆମମାନଙ୍କର ରାଜନୈତିକ ଭାରକୁ ବହିଥାନ୍ତି ଗଣତନ୍ତ୍ର ଭାବରେ ଭାରତ ବିଶ ଭାରତୀୟ ଏକ ବହୁତ ଭଲ ଏକ ସେ ଭାରତରେ ବହୁତ ପ୍ରକାର ଏବେ ଚାଲୁଅଛି ହେଲେ ନେତାମାନେ କିଛି କାମ ନକରି ସେ ତାକୁ ବନ୍ଦ କରୁଛନ୍ତି ମୋ ପ୍ରିୟ ରାଜ ନେତା ହେଉଛି ନରେେନ୍ଦ୍ର ମୋଦି ସେ ତାଙ୍କୁ ମୁଁ ଭେଟିଲେ ତାଙ୍କ ସହ ହାତ ମିଳେଇ ହୋଇଥାଏ ଓ ତାଙ୍କ ତାଙ୍କ ସହ କିଛି କଥା ହେବାକୁ ମୁଁ ଚାହେଁ